ଆମ ପଞ୍ଚାୟତର ନାଁ କୁଜିଡ଼ୀ ପଞ୍ଚାୟତ ଆମ ପଞ୍ଚାୟତ ସୁଡ଼ିଆ ପଦା ବ୍ଲକରେ ବ୍ଲକରେ ଯାଉଛି ଆଉ ଆମ ତେରଟା ଗାଁକୁ ନେଇ ଗୋଟେ ପଞ୍ଚାୟତ ଆମ ପଞ୍ଚାୟତରେ ମୁଖ୍ୟ ହଉଛନ୍ତି ସରପଞ୍ଚ ଆଉ ତେରଟା ଗାଁରେ ଆମର ଗାଁ ପ୍ରତି ଦୁଇଟି ୱାର୍ଡ଼ ମେମ୍ବର ୱାର୍ଡ଼ ମେମ୍ବରକୁ ନେଇ ପଞ୍ଚାୟତ ଗଠିତ ଆଉ ସମ ମାସୀରେ ଥରେ ପଞ୍ଚାୟତରେ ପଞ୍ଚାୟତ ସରପଞ୍ଚ ପାଣି ମ୍ୟାମଙ୍କ ଦ୍ୱାରା ମିଟିଂ କରନ୍ତି ଗାଁର କିଛି ସୁବିଧା ଅସୁବିଧା ସେ ବିଷୟରେ ବୁଝନ୍ତି ଆଉ ପଞ୍ଚାୟତରେ ଆମର ମାସରେ ଥରେ ଚାଉଳ ଦିଆହୁଏ କଣ୍ଟ୍ରୋଲ ଚାଉଳ ଯାହାକି ଆମ ବି ପି ଏଲ୍ କାର୍ଡ଼ ଧାରୀମାନେ ସେଠାକୁ ଚାଉଳ ଆଣିବା ପାଇଁ ଯାଆନ୍ତି ଆଉ ଆଉ ପାଞ୍ଚ କେଜି ଲେଖା ଜଣଙ୍କା ପିଛା ମୁଣ୍ଡ ପିଛା ପାଞ୍ଚ କେଜି ଲେଖା ଚାଉଳ ଦିଆ ହୁଏ ଆଉ ବୟସ୍କ ବିଧବା ଆଉ ବିଧବା ବିକଳାଙ୍ଗ ଏମାନେ ସବୁ ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଆନ୍ତି ବିଧବାମାନଙ୍କୁ ଆମର ଭତ୍ତା ପାଁଶହ ଟଙ୍କା ଦିଆଯାଏ ଆଉ ଝିଅମାନଙ୍କର ଷାଠିଏ ବର୍ଷ ରୁ ଉର୍ଦ୍ଧ ସେମାନଙ୍କୁ ସାତଶହ ଟଙ୍କା ଦିଆହୁଏ ଆଉ ବିକଳଙ୍କ ମାନଙ୍କୁ ପାଁଶହ ଟଙ୍କା ନେଖା ଦିଆହୁଏ ଆଉ ଝିଅ ମାନଙ୍କର

ଯେଉଁମାନଙ୍କର କେଉଁ କରେ ଯେଉଁମାନଙ୍କର ଘର ପ୍ରତି ପାଞ୍ଚ ଜଣ ସେମାନଙ୍କୁ ମୁଣ୍ଡ ପିଛା ସେ ପାଞ୍ଚ କେଜି ଲେଖାଏଁ ଚାଳ ଦିଆହୁଏ